ମୁଁ ମୋ' ନିଜ ବଗିଚାରେ ଲଗାଇଥିବା ଗଛ ସବୁ ପ୍ରସ୍ଫୁଟିତ ହେବାର ଦେଖିଲେ ନିଜକୁ ବହୁତ ଖୁସି ଅନୁଭବ କରେ କାରଣ ମୁଁ ନିଜ ପରିଶ୍ରମରେ ତାକୁ ଲଗାଇଥାଏ ତା'ର ଯତ୍ନ ନେଇଥାଏ ତ ଯେତେବେଳେ ତା' ପ୍ରସ୍ପୁଟିତ ହେବାର ନିଜେ ଦେଖେ ତ ନିଜର ଅନ୍ତର ଆତ୍ମାକୁ ଶାନ୍ତି ମିଳେ ତ ବହୁତ ଖୁସି ମିଳିଥାଏ ଯେ ମୋ' ଏତେ ପରିଶ୍ରମ କରିକି ମାନସିକ ସ୍ତରରେ ବି ଖୁସି ମିଳିଥାଏ ମୁଁ ଏତେ ପରିଶ୍ରମ କରିକି ଯେକୌଣସି ଗଛଟିକୁ ଲଗାଇଥିଲି ସେ ଗଛଟି ଆଜି ପ୍ରସ୍ପୁଟିତ ହୋଇପାରିଛି